କ'ଣ ନେବେ କହୁ ନାହାଁନ୍ତି ସାଫି ଅଛି ତା'ପରେ ଭଲ ଇଲୋଟ୍ରୋନିକ୍ ଇଲୋଟ୍ରୋନିକ୍ ଜିନଷ ଅଛି ସାଫି ବଡ଼ବଡ଼ ଷ୍ଟେଜ୍ ପ୍ରୋଗ୍ରାମ୍ ପାଇଁ ସାଫି ଅଛି ତା'ପରେ ଇଏ ଆମର ଏଲ୍ ଇ ଡ଼ି ବଲ୍ ସବୁ ଅଛି ଦୁଇଶ ୱାର୍ଟ୍ ସବୁ ବଲ୍ ଅଛି ହାଲୋଜିନ୍ ଅଛି ସାଉଣ୍ଡ୍ ସାଉଣ୍ଡ୍ ସାଉଣ୍ଡ୍ ହେରିକା କିଛି ଦରକାର ନାହିଁ ଚାରିଶହ ୱାର୍ଟ୍ ଦୁଇଟା ଅଛି ଚାରିଶହ ୱାର୍ଟ୍ ଅଛି ତା'ପରେ ଏ ପ୍ଲସ୍ ବି ଅଛି ଭଲ ତା'ପରେ ପପ୍ ପପ୍ ଅଛି ଜେ ଭି ଏଲ୍ ପପ୍ ସବୁ ଅଛି ପପ୍ ରେଟ୍ ପାଖାପାଖି ତା'ର ସେଟ୍ ୱାଇଜ୍ ସିଷ୍ଟମ୍ ତା'ର ତିନିଟା ସେଟ୍କୁ ପାଖାପାଖି ତିରିଶ ହଜାର ଚାଳିଶ ହଜାର ବାଗିଆ ଆସିବ ମୁଁ ଚୁଙ୍ଗା ସେଟ୍ ବି ସେହି ତା'ର ସେଟ୍ ୱାଇଜ୍ ସବୁ ସେଟ୍ ୱାଇଜ୍ ସିଷ୍ଟମ୍ ଆଉଛି ହଁ ବି ଅଛି ସବୁ ସେଇଟା ସେଇଟା ପଡ଼ୁଛି ଛୋଟଟା ପଡ଼ୁଛି ପଚିଶ ହଜାର ବଡ଼ଟା ଚାଳିଶ ହଜାର ତା'ର ସବୁ ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ସବୁ ଆଉ ହଁ ତୁମର ଯାହାବି ସବୁ ସାମଗ୍ରୀ ଦରକାର ଆପଣ ଏଠିକି ଆସିବେ ଗୋଟେ ଲିଷ୍ଟ କରିକି ସବୁ ଦେବେ ଆମେ ସବୁ ହଁ ହୋମ୍ ଡେଲିଭରୀ ନହେଲେ ମୁଁ କରଦେବି ଆପଣ ଯେଉଁ ଲିଷ୍ଟ ହେବ ଟିକେ ଲିଷ୍ଟ ଅନୁସାରେ ପଠାଇ ଦିଅନ୍ତୁ ମୁଁ ହୋମ୍ ଡେଲିଭରୀ ହଁ ସବୁ ସବୁ ଜିନଷର ପ୍ରଡ଼କ୍ଟର ୱାନ୍ ୟିଅର୍ ଟୁ ଇଅର୍ ଗ୍ୟାରେଣ୍ଟି ଅଛି ମାନେ ଯେଉଁ ବକ୍ସ ସାଉଣ୍ଡ ସେଟ୍ଅପ୍ ସବୁ ରହିବ ତା'ର ସବୁ ୱା ଟୁ ୟିଅର୍ ଗ୍ୟାରେଣ୍ଟି ହେକା ରହିବ ସବୁ ଯଦି ବି କିଛି ଖରାପ ପଡ଼ିଲା ତା'ହେଲେ ଏକ୍ସଟ୍ରା ବେନିଫିଟ୍ ସହ କ'ଣ ହେଲା ହଁ ଡିସ୍କାଉଣ୍ଟ୍ ଅଛି ଡିସ୍କାଉଣ୍ଟ୍ ଅଛି ଏବେ ହଁ ଲାଇଟ୍ ହାଲୋଜିନ୍ ଅଛି ସୋଡ଼ିୟମ୍ ଅଛି ତା'ପରେ ପାଲକୋ ପାଲକୋ ବି ସେହି ଦଶ ପନ୍ଦର ପିସ୍ ପାଲକୋ ଦେଇଦେବୁ ନହେଲେ ସେଇଟା ଆପଣଙ୍କ ପାଇଁ ସବୁ ଠିକ୍ ରହିବ ଡିସ୍କାଉଣ୍ଟ୍ ରହିବ ହଁ ହାଲୋଜିନ୍ ହଁ ବାର୍ ଲାଇଟ୍ ସିଏ ବି ତାଧିଅରୁ ଦୁଇ ତିନି ଚାରି ପିସ୍ ଦେଲେ ହେଇଯିବ ହଁ ବା ଧରମେଶ୍ଵର ମନ୍ଦିର ଫଙ୍କସନ୍ ପାଇଁ ଏତେ ହାର ନାହିଁ ଆଧୁନିକ କାର୍ଯ୍ୟକ୍ରମ ବେଶୀ ସେହି ହିସାବରେ ହେବ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟ କଲ୍ କରିଥିବାରୁ ଧନ୍ୟବାଦ ରହୁଛି ସାର୍ ଆପଣ ଆଡ଼୍ରେସ୍ଟା ଦେବେ ମୁଁ ପଠାଇ ଦେବି ଆଉ ଆଜ୍ଞା ଆଜ୍ଞା